ଯାତ୍ରା ପାଇଁ ଇଏ ତ ବହୁତ ପ୍ରକାର ବ୍ୟବସ୍ଥା ଅଛି ଟ୍ରେନ୍ ବସ୍ ଅଟୋ ବାଇକ୍ ବିଭିନ୍ନ ପ୍ରକାର ବ୍ୟବସ୍ଥା ଅଛି ଆମେ ଏଇ କିଛିଦିନି ତଳେ ଯାଇଥିଲେ କଲିକତା ଠୁ ଆଗକୁ ସେଠି ଯାଇ କଲିକତା ପରେ ଟ୍ରେନ୍ରେ ଗଲେ ଟ୍ରେନ୍ରୁ ଯାଇ ନୌକା ପାରି ଗଲେ ଆମେ ନୌକା ପାରି ଗଲେ ମାୟାପୁର ବସ୍ରେ କିନ୍ତୁ ସବୁଠୁ ଏଣ୍ଟରଟେନମେଣ୍ଟ ଲାଗେ ଆମକୁ ବିଶେଷ କରି ବାଇକ୍ରେ ବାଇକ୍ରେ ଗଲେ ସବୁ ରାସ୍ତାଘାଟ କେଉଁଠି କ'ଣ ଦୋକାନ ଅଛି ବଜାର ଅଛି ଆମକୁ ସବୁଠୁ ସୁବିଧା ହୁଏ ବାଇକ୍ କିନ୍ତୁ ସେଇଟା ଦୂର ଜାଗା କଲିକତା ଠାରୁ ବି ଦୂର ଜାଗା ସେଠି ଆମକୁ ଆଉ କିଏ ଚିହ୍ନିଛି ଯେ ଆମକୁ ବାଇକ୍ ଦବ ବାଇକ୍ରେ ବହୁତ ସୁବିଧା ବୁଲା ବୁଲି ପାଇଁ ଏମିତି ଯାଇ ଆଉ